ଚିତ୍ରାଙ୍କନ ଆରମ୍ଭ କରିବା ପାଇଁ ପିଲାମାନଙ୍କର କିଛି ବୟସ ନଥାଏ ସେ ଛୋଟବେଳୁ ହିଁ କରିପାରନ୍ତି କିନ୍ତୁ ସେ ଦୁଇରୁ ତିନି ବର୍ଷ କି ଚାରିରୁ ପାଞ୍ଚ ବର୍ଷ ନହେଲେ ତାଙ୍କ ହାତ ବୁଲି ନଥାଏ ଏଣୁ ଚିତ୍ରକଳା କରିବା ପାଇଁ ମିନିମମ୍ ଚାରିରୁ ପାଞ୍ଚ ବର୍ଷ ଦରକାର ଚାରି ପାଞ୍ଚ ବର୍ଷ କଲାପରେ ସେ ଚିତ୍ରକଳାରେ ପ୍ରମ୍ପ୍ଟ ହୋଇଯିବେ ଏବଂ ଚିତ୍ରକଳାକୁ ଆପଣେଇ ପାରିବେ